ମୋର୍ ମତରେ ଯୋଗ୍ କରିବାର ବୟସ ସୀମାନାହିଁ ସମସ୍ତେ ଆମେ ଯେତେବେଳେ ଚାଲି ଶିଖିଲୁ ଚାଲିକି ଝୁଣ୍ଟି ପଡ଼ିଲୁ ଆମେ ଜାଣିଲୁ ଯେ ଆମେ ଯୋଗ କରିବାର ଜରୁରୀ ଯୋଗ କରିବାର କୌଣସି ବୟସ ସୀମା ନାହିଁ ସମସ୍ତେ ମୋର କହିବାର କଥା ହଉଚି ଆମେ ପାଞ୍ଚ ବର୍ଷରୁ ସତୁୁରି ଅଶୀ ବର୍ଷ ବୟସ୍କ ସମସ୍ତେ ବସିକି ଆମେ ଯଦି ଯୋଗ କରମା ତ ନିହାତି ଭାବରେ ଯୋଗର ବହୁତ ଫାଇଦା ଅଛି ସେଇଟାକୁ ଆମେ ଉପଲବ୍ଧି ଉପଯୁକ୍ତ ବୟସ କହିଲେ ସତ କଥା ଯାହା କରିବ ବାଳକାଳେ ତାହା ନହବ ପାଚିଲା ବେଳେ ବାଳ ମାନେ ବାଳବୟସରେ ଆମେ ଯଦି ସେ ଯୋଗକେ ଯଦି ଉପଲବ୍ଧି ନେଇ କରିବା ତ ଆମେ ବୁଢ଼ା ହେଲେ ଯୋଗ କରିକିରି କିଛି ଫାଇଦା ନାହିଁ ତ ସେଥିର୍ଲାଗି ଆମେ ଛୋଟ ବୟସରୁ କେମିତି କରି ଯୋଗକେ ଉପଲବ୍ଧି କରିପାରିବା ଯୋଗ ଶିଖିପାରିବା ଆମେ ଶିଖିଲୁ ଦଶ ଲୋକକେ ଶିଖିଲୁ ଦଶ ଲୋକ ପଚାଶ ଲୋକକେ ଶିଖିଲେ ପଚାଶ ଲୋକ ଶହ ଲୋକକେ ଶିଖିଲେ ସେମିତି କରି ଯୋଗ କଲେ ଆମର ଏଇ ସଂସାରରେ ଯୋଗର ଉପଲବ୍ଧି ବହୁତ ହେବା ଆରୁ ଯାହାଫଳରେ ଆମେ ଯୋଗର ଯେନ୍ ଫାଇଦା ଉଠବାର ଅଛି ଆମେ ସମସ୍ତେ ଉଠି ପାର୍ମା ଯୋଗ ତ ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ଯୋଗ ହଉଛି ଦୁନିଆର ଏମିତି ଗୁଟେ ଅସ୍ତ୍ର ବିନା ଔଷଧରେ ଶରୀରକୁ ନିରୋଗ କର ତ ଏଇସବୁ ଲାଗି ଆମେ ଯୋଗ କରବାଟେ ନିତ୍ୟାନ୍ତ ଜରୁରୀ ଆର୍ ଯୋଗ କଲେ ଆମର୍ ଶରୀର ନିହାତି ସୁସ୍ଥବାନ ହେବା ଆରୁ ସବଳ ହେବା ଆର୍ ସକ୍ଷମ ହେବା ବୋଲିକିରି ମୋର ଆଶା ଏଇଟା ଏଥିର୍ ଲଗି ଆମେ ଯୋଗ କରବାର ଜରୁରୀ